ହ୍ୟାଲୋ ସାର୍ ମତେ ସୁଷମ ଖାଦ୍ୟ ଖାଇବା ପାଇଁ ସବୁବେଳେ ଭଲ ଲାଗେ ତେଣୁ ଆପଣ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଛି ସେଥିରେ ଅଧିକ ମସଲା ପକାନ୍ତୁ ନାହିଁ ସେଥିରେ ଟିକିଏ ଟିକିଏ ମସଲା ପକାନ୍ତୁ ଏବଂ ଲୁଣ ମଧ୍ୟ ଟିକିଏ କମ୍ ପକାଇବେ ତା' ସହ ସସ୍ ଟିକିଏ ଅଧିକ ଦେବେ